ଭାଇ ସଂଗ୍ରାମ ଭାଇ କହୁଛନ୍ତି କି ପରିବା ଦୋକାନ

ଭାଇ କ'ଣ କହୁଥିଲି କି ମୋର ଭଉଣୀର ବାହାଘର ଦୁଇ ତାରିଖ ଦିନ ଅଛି ଭଉଣୀର ବାହାଘର ଦୁଇ ତାରିଖ ଦିନ ଅଛି ଆସନ୍ତା ଦୁଇ ତାରିଖ ସେଥିଲାଗି ମୋତେ କିଛି କଞ୍ଚା ପରିବାରର ବ୍ୟବସ୍ଥା କରିବାର ଅଛି ତ ମୁଁ ଭାବିଲି ଭାଇ ତ ଅଛନ୍ତି ଏଇଠି ପାଖରେ ଦେଇଛନ୍ତି ନିତିଦିନିଆ ଯେଉଁଠୁ ଆସୁଛି ପରିବା ତ ଭାଇଙ୍କ ସହିତ ଟିକେ କଥା ହେଇଗଲେ ଟିକେ ଭଲ ହେବ ତ ମୋତେ ବି କିଛି ପରିବା ନେବାର ଥିଲା ତ ଭାଇ ଆପଣଙ୍କ ପାଖରେ କ'ଣ ଆଭେଲେବୁଲ୍ ସବୁ କଞ୍ଚାପରିବା ହେଇପାରିବ କି ଦୁଇ ତାରିଖ ଦିନ

ଆଜ୍ଞା

ତଟକା ପନିପରିବା ମିଳିବ ତ ତଟକା ପନିପରିବା ମିଳିବ ତ ବାସି ପରିବା ଆମକୁ ଦେବେନି ଟୋଟାଲି ବି କାହିଁ ନା ସିଏ ଖରାପ ହେଇଯିବ ରହିଲେ ବି ତା ପରଦିନ ବି ଯଦି ବି ଆମେ ରଖିବୁ କ'ଣ କରିବୁ ଆଚ୍ଛା ଭାଇ ଆମର ଆଳୁ ଗୋଟେ ଲିଷ୍ଟ କରିଦିଅନ୍ତୁ କେତେ କ'ଣ ପରିବା ଆମର ଦରକାରେ ସେଇ ଅନୁସାରେ ଆପଣ ରେଟ୍ଟା ଟିକେ କହିଦେବେ ଆମୁକୁ ଆଳୁ ମିଡ଼ିୟମ୍ ସାଇଜ୍ ଆଳୁ ଦରକାର ଦଶ ପ୍ୟାକେଟ୍ ଖଣ୍ଡେ ଦରକାର କେତେ ରହୁଛି ଏବେ ଆଳୁ

ଆଚ୍ଛ ଆଚ୍ଛା ଆମକୁ ଦଶ ପ୍ୟାକେଟ୍ ସେଇଥିରୁ ଦରକାର ଆଉ ପୋଟଳ ତ କହିଲେ ଆମକୁ ଛୋଟ ପୋଟଳ ଯେଉଁଟା ଦେଶୀ ପୋଟଳ ଯେଉଁଟା ସେଇଟା ଦରକାର ପୋଟଳ ରସା ପାଇଁ ଟମାଟୋ ଦେବେ ସେଇଟା ଟିକେ ମିଡ଼ିୟମ୍ ସାଇଜ୍ ଥିବ ନା ପାଚିଥିବ ନା କଞ୍ଚା ଥିବ ସେଟା ଖଟା କରିବା ଆଚ୍ଛା ଆଉ ଝୁଡ଼ଙ୍ଗ ମିଳିବ ନା ଆପଣଙ୍କ ପାଖରେ ତାଜା ଝୁଡ଼ଙ୍ଗ ପିଆଜ କେତେ ଅଛି ଏଇନା ପିଆଜ କେତେ ଅଛି ସାର୍ ଗୋଟେ କାମ କରନ୍ତୁ ମୁଁ ଲିଷ୍ଟ୍ ଆପଣଙ୍କୁ କହୁଛି ଆପଣ ଟିକେ ଲେଖିଦିଅନ୍ତୁ ଟିକେ କ'ଣ କ'ଣ ଆମର ଯିବ ସାର୍ ଆଳୁ ଯିବ ଦଶ ପ୍ୟାକେଟ୍ ଆଳୁ ଯିବ ବାଇଗଣ ତିରିଶ୍ କେଜି ପୋଟଳ କୋଡ଼ିଏ କେଜି ଝୁଡ଼ଙ୍ଗ ପନ୍ଦରରୁ କୋଡ଼ିଏ କେଜି ଭିତରେ ରଖିବେ ଗୋଟେ ଆଭେରେଜ୍ କରିକି ଗୋଟେ ଅଠର କେଜି ପକାଇଦିଅନ୍ତୁ କଞ୍ଚା ଆମ୍ବ ସାର୍ ମିଳିବ ସାର୍ ସେଇଟା ସତୁରି କେଜି ପକାଇଦେବେ ହଁ ସାର୍ ଲିଷ୍ଟ୍ଟା ଆପଣ ଟିକେ ରଖିଥାନ୍ତୁ ମୋର ତ ମନପଡ଼ିବନି ଆପଣ ସେ ଲିଷ୍ଟ୍ଟା ମୁଁ କହୁଛି ଆପଣ ଖାଲି ଟିକେ ଲେଖିକି ରଖିଦିଅନ୍ତୁ ହଁ ସାର୍ ଆଉ ଦୁଇ ତିନିଟା ଆଇଟମ୍ କହିଦେଉଛି ଆପଣ ଲେଖିଦିଅନ୍ତୁ ସେଇଟା ଟିକେ ଫୁଲକୋବି ଷାଠିଏଟା ପିସ୍ ଗୋଟେ ଦେବେ ଆମକୁ ଫୁଲକୋବି

ସାର୍ ଏତିକି ଲେଖିଥାନ୍ତୁ ଆଉ ତ କିଛି ମନେପଡ଼ୁନି ମୁଁ ଆପଣଙ୍କ ଦୋକାନକୁ ଗଲେ ଆଉ ଯାହା ଅଛି ଡାକିଦେବି କିଛି ଆଡଭାନ୍ସ ଆପଣଙ୍କୁ ଦେବି କିଛି କ୍ୟାସ୍ରେ ଦେବିରେ ନା ନାହିଁ ଅନଲାଇନ୍ରେ ପେମେଣ୍ଟ୍ କରିଦେବି ଏବେ ଆଜ୍ଞା ସାର୍ ପଠାଉଛି ଟିକେ ଲାଇନ୍ରେ ରୁହନ୍ତୁ ହଁ ସାର୍ ପଠାଇଦେଲି ଆପଣ ଟିକେ କନ୍ଫର୍ମ୍ ହେଇଯାଆନ୍ତୁ ଯାଇଛି ହେରି